ମୋର ଚେଷ୍ଟା କରିଥିବା ସବୁଠାରୁ ଚ୍ୟାଲେଞ୍ଜ ରେସିପି ହେଲା ଚିକେନ ଆଉ ଚିକେନ ରନ୍ଧା ମୁଁ ୟୁଟ୍ୟୁବରୁ ଦେଖିକି ଶିଖିଲି ଆଉ ଏମିତି ରାନ୍ଧିଲି ଯେମିତି ଆଉ କେହି ରାନ୍ଧି ପାରିବେ ନାହିଁ ଆଉ ଖାଇକି ବହୁତ ଖୁସି ଲାଗିଲାକି ମୁଁ ଏମିତି ରାନ୍ଧି ପାରୁଛି ଆଉ ୟୁଟ୍ୟୁବରୁ ଦେଖିକି ପୁରା ବହୁତ ଖୁସି ଲାଗିଲା ଆଉ ଏମିତି ରାନ୍ଧିକି ଭଲ ଲାଗିଲା ବି